ହ୍ୟାଲୋ ଆପଣ ଟେଲର୍ ମ୍ୟାଡ଼ାମ୍ କହୁଛନ୍ତି ତ ଆଉ କ'ଣ ମୋର ଟିକେ ଲାଙ୍ଗା ଟିକେ ତିଆରି କରିବାର ଅଛି ଟିକେ ଶାଢ଼ୀ ସିଲେଇ କରିବାର ଅଛି ଫଲ୍ ସିଲେଇ କରିବାର ଅଛି ବ୍ଲାଉଜ୍ କରିବାର ଅଛି ଆଉ ଆପଣ କେତେଦିନ ଭିତରେ ଦେବେ ଆଜ୍ଞା ହଁ ନାଇଁ ଆକ୍ଚୁଆଲି କମ୍ ଟିକେ କରନ୍ତୁ ଟିକେ କମ ଦିନ ଭିତରେ ଟିକେ ଆଉ ବାହାଘର ଅଛି ତ ଆଉ କେତେ ନେଉଛନ୍ତି ପ୍ରାଇସ୍ କେତେ ନେଉଛନ୍ତି ଶାଢ଼ୀଟା ଟିକେ ଫଲ୍ସ୍ ଲଗାଇ ଦେବେ ତା'ର ପିକପ ମୁହଁ ସିଲେଇ କରିଦେବେ ଆଉ ବ୍ଲାଉଜଟା ସିଲେଇ କରିଦେବେ ବ୍ଲାଉଜଟା ଟିକେ ଡିଜାଇନ୍ ଦେଇକି କରିଦେବେ ନାଇଁ ଅଲଗା ବ୍ଲାଉଜ୍ ଗୋଟେ କରିବା ଆଉ ଗୋଟେ ପାଟରେ କରିବା ପାଟର ଯେଉଁଟା କରିବେ ଟିକେ ପଛଆଡ଼େ ଟିକେ ଡିଜାଇନ୍ ଦେଇକି ଭଲ ବର୍ଡ଼ର୍ ପକାଇକି କରିବେ ଆଉ ପ୍ଲେନ୍ ବ୍ଲାଉଜଟା ଯେଉଁ କରିବେ ସେଇଟା ଟିକେ ହାତରେ ଟିକେ ବଡ଼ି ଫୁଲ୍ ଟାଇପର ଟିକେ କୁଞ୍ଚକୁଞ୍ଚ ଯେଉଁ ଏଇନା ଷ୍ଟାଇଲର ବାହାରୁଛି ସେଗୁଡ଼ା କରି ପାରିବେ ତ ହଁ କେତେ ଟଙ୍କା ଲାଗିବ ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଲେହେଙ୍ଗାଟା ଟିକେ କରିଦେବେ ଲେହେଙ୍ଗାଟା ସେଇଟା କେମିତି କେତେ ନେବେ ଲେହେଙ୍ଗାଟା ଲେହେଙ୍ଗା ବ୍ଲାଉଜଟା କରିବେ ବ୍ଲାଉଜଟା କରିବେ ଯେ ସେଇଟା ଟିକେ କ'ଣ କହିଲେ ଟିକେ ଡିଜାଇନ୍ ଭଳିଆ କରିବେ ମାନେ ବ୍ଲାଉଜ୍ ନୁହେଁ କି ଟିକେ ତଳକୁ ଟିକେ ବ୍ଲାଉଜର ଠିକ୍ ତଳକୁ ରହିବ ମାନେ ଯେମିତି ପେଟଟା ଟିକେ ବେଶି ଦେଖା ଯିବନି ଆଉ ସେଇ ଟାଇପ୍ର

ଆଉ ଆଉ ଘାଗରାଟା ଟିକେ ଭଲସେ କରିବେ ଟିକେ ଲମ୍ବାଟା ଦେଖିକି ଡିଜାଇନ୍ଟା ଆଉ ପଛପଟଟା ଟିକେ ଭଲ ଟିକେ ବେକଟା ଟିକେ ସାଇଜ୍ କରିକି ଇଏ କରିବେ ସେଇଟା ବି କେତେ ସେଇଟା କେତେ ନେବେ ପ୍ରାଇସ୍ କେତେ ନେବେ

ହଉ ହଉ ତା'ହେଲେ ଟିକେ ମୋତେ ଟିକେ ଶୀଘ୍ର କରିକି ଟିକେ ଦେବେ ଆଉ

ଆଉ କୂର୍ତ୍ତିଟେ ଗୋଟେ କରି ଦେବେ କୂର୍ତ୍ତି ଟିକେ ଦେବେ କରିଦେବେ

ହଁ କୁର୍ତ୍ତିର ଟିକେ ଡିଜାଇନ୍ଟା ଟିକେ କରିବେ ଟିକେ ଆଗ ବେକଟା ଟିକେ ବେକଟା ଟିକେ ମାନେ ଫୁଲ୍ ବେକ କରିବେ ହାତଟା ଟିକେ ଫୁଲ୍ କରିବେ ଆଉ ହାତ ପାଖରେ ଟିକେ ବର୍ଡ଼ର୍ ପକାଇକି ଡିଜାଇନ୍ଟା ଦେଇକି କରିବେ ସେ ଭଲ ଫିଟିଙ୍ଗ୍ ଟିକେ କରିବେ ଯେମିତି ଆଉ ହଁ ମାପ ଦେଇଦେବି ଆଉ ହଁ

ହଁ ହଁ ନାଇଁ ଟିକେ ଡିଜାଇନ୍ ଟିକେ କରିବେ ଯଦି ଆପଣଙ୍କ ପାଖେ ଡିଜାଇନ୍ ଅଛି କି ଆଭେଲେବୁଲ୍ ଆପଣ ଟିକେ ଦେଖନ୍ତୁ ଯଦି ଦେଖିକି ଆଉ ଅଲଗା ଡିଜାଇନ୍ ଅଛି ଯଦି ଏକ୍ସଟ୍ରା ଅଛି ତା'ହେଲେ ବି କଲେ ବି ବହୁତ ଭଲ ହେବ ହଉ ଆଜ୍ଞା ଠିକ୍ ଅଛି ହଉ ରଖୁଛି